ଓଡ଼ିଶାର କଳା ଏବଂ ଶିଳ୍ପ ଏହାର ଅଭ୍ୟାସକାରୀତା ଜନଶୀଳତା ବିଷୟରେ ଆମର ଯେଉଁ ପ୍ରଦର୍ଶନୀ ଲାଗିଥାଏ ବାହାରୁ ବହୁତ ପର୍ଯ୍ୟଟନୀ ପର୍ଯ୍ୟଟନ ମାନେ ସବୁ ଆସିକରି ଆମର ଏଠି ପ୍ରଦର୍ଶନୀକୁ ଆସିଥାନ୍ତି ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସିକି ପ୍ରଦର୍ଶନୀରେ ନିଜ ନିଜ ତିଆରି କରିଥିବା ଜିନିଷ ସବୁ ରଖିଥାନ୍ତି ସେମାନେ ସବୁ ଦେଖି ନିଜ ଯେଉଁ ପର୍ଯ୍ୟଟକମାନେ ଆସିଥାନ୍ତି ସେମାନେ ନିଜ ନିଜ ପସନ୍ଦ ଅନୁସାରେ ଜିନିଷ କିଣି ନିଜ ଦେଶକୁ ନେଇଯାଆନ୍ତି ଏବଂ ସେଠି ସେମାନେ ତାଙ୍କର ବିଜ୍ଞାପନରେ ମଧ୍ୟ ଛାଡ଼ନ୍ତି ଆମେ ମଧ୍ୟ ଏଠି ଆମ ଓଡ଼ିଶାର ଯେତେ କୌଣସି ପ୍ରୋଗ୍ରାମ ହେଲେ ଯେଉଁ ପ୍ରଦର୍ଶନୀ ଲଗାଇଥାଉ ସେଠି ଭଲ ଭଲ ଜିନିଷ ଯେଉଁ ଥାଏ ଲୋକମାନେ ଦେଖି ବାହାରୁ ଯେଉଁ ଲୋକମାନେ ବିଦେଶରୁ ଆସିଥାନ୍ତି ସବୁ ଦେଖିକି ନିଜ ନିଜ ଦେଶକୁ କିଣିକି ନେଇଯାଆନ୍ତି ଆମେ ଏସବୁ ପ୍ରଦର୍ଶନୀ ବିଷୟରେ ବିଜ୍ଞାପନରେ ବି ମଧ୍ୟ ଆମେ ଦେଇଥାଉ ଆମର ପ୍ରଦର୍ଶନୀ ଏହି ସମୟରେ ହେବ ବୋଲିକରି